ହଁ ମୁଁ କିଛି ଚଳଚ୍ଚିତ୍ର କିମ୍ବା ଟି ଭି ଶୋ ଦେଖିବା ପାଇଁ ନେଟ୍ଫ୍ଲିକ୍ସ୍ ବ୍ୟବହାର କରେ ଏବଂ ଏହି କରିବା ମାଧ୍ୟମରେ ଭଲ ଭଲ କ୍ଵାଲିଟିର ଚଳଚ୍ଚିତ୍ର କିମ୍ବା ଟି ଭି ଶୋ ଦେଖି ହୁଏ ଏବଂ ନେଟ୍ଫ୍ଲିକ୍ସରେ ଭଲ ଭଲ ଚଳଚ୍ଚିତ୍ର ଯାକ ଦିଏ ତେଣୁ ମୁଁ ସେହି ନେଟ୍ଫ୍ଲିକ୍ସ ବ୍ୟବହାର କରିଥାଏ ଏବଂ ପାରମ୍ପାରିକ ଭାବରେ କେବୁଲ୍ କିମ୍ବା ସେଟେଲାଇଟ୍ ସଫ୍ଟୱେର୍ ସଫ୍ଟୱେର୍ ମାଧ୍ୟମରେ ଏହା ତୁଳନା ହୋଇଥାଏ ଏବଂ ସାଟେଲାଇଟ୍ ୱାର୍ଲେସ୍ ଭାବରେ କାମ କରିଥାଏ ଯେମିତି ଟି ଭି ସହିତ କନେକ୍ସନ୍ ଆଣ୍ଟିନା ଡିସ୍ ସେମିତି ଦେଖିବାକୁ ଗଲେ ସାଟାଲାଇଟ୍ ୱାର୍ଲେସ୍ ଭାବରେ କାମ କରିଥାଏ